ବିଜ୍ଞାନ ଆମକୁ ବହୁ ମାତ୍ରାରେ ସାହାଯ୍ୟ କରିଛି ବିଜ୍ଞାନ ବିନା ବଞ୍ଚିବା ଅସମ୍ଭବ ହେଇଯାଇଛି ବିଜ୍ଞାନ କେବଳ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହଁ କିମ୍ବା ଏଜୁକେଶନ୍ କ୍ଷେତ୍ରରେ ନୁହଁ ଅନ୍ୟାନ୍ୟ ସବୁ କ୍ଷେତ୍ରରେ ବହୁତ ସାହାଯ୍ୟ କରିଛି ସବୁଠୁ ବଡ଼ ସାହାଯ୍ୟ କରିଛି ଆମକୁ ମହାମାରୀ କରୋନା ସମୟରେ ସେତେବେଳେ ଆମକୁ କୋୱିନ୍ ଆପ୍ ଦ୍ୱାରା ସହରର ବିଦେଶରେ କୋଉଠି କେତେ କରୋନା ବାହାରିଲା କେତେ ପୋଜିଟିଭ୍ ବାହାରିଲା ତା ମାଧ୍ୟମରେ ଆମେ ଜାଣିପାରିଲୁ ବାହାର ସବୁ ଆସିଲେ ଯେଉଁ କରୋନା ରୋଗୀ ସେମାନଙ୍କୁ କିଭଳି ସେମାନଙ୍କ ଦେହରେ କରୋନା ହେଇଛି ତା ମାଧ୍ୟମରେ ଆମେ ଜାଣିପାରିଲୁ ଜାଣିବା ଦ୍ୱାରା ଆମେ କରୋନା ରୋଗୀକୁ ଆଣିକି ଗୋଟେ ଜାଗାରେ ରଖିପାରିଲେ ଏବଂ ଅନ୍ୟ ରୋଗୀମାନେ ଅନ୍ୟମାନଙ୍କୁ କିଭଳି କୋରୋନା ବ୍ୟାପିବ ନାହିଁ ସେମାନଙ୍କଠାରୁ ଦୂରେଇ ରଖିଲା ରଖାଗଲା ଏହି କୋୱିନ୍ ଆପ୍ ସାହାଯ୍ୟରେ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ରାଜ୍ୟରେ କେତେ ମାତ୍ରାରେ କୋଭିଡ଼୍ ପେସେଣ୍ଟ ବାହାରୁଛନ୍ତି ତାହା ଆମେ ଜାଣିବାକୁ ପାଇଲୁ ଏହା ଆମକୁ ବହୁତ ସୂଚନା ଦେଇଛି କେବଳ ଗାଁ ଗାଁ ଗାଁ ଗହଳିରେ ମଧ୍ୟ ଆମକୁ ଏ ବହୁତ ସାହାଯ୍ୟ କରିଛି ଗାଁ'ରେ ବି ଯେତେବେଳେ କରୋନା ପିଲା ସେତେବେଳେ ଏହି କୋୱିନ୍ ଆପ୍ ସାହାଯ୍ୟରେ ଲୋକମାନେ ଜାଣିପାରିଲେ କାହାକୁ କୋରୋନା ହେଇଛି ଏବଂ କାହାକୁ କୋରୋନା ହୋଇନାହିଁ ଏହାଦ୍ୱାରା ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବହୁତ ସାହାଯ୍ୟ ପାଇଛେ ଏହା ଆମ ଏହା ବିଜ୍ଞାନ ଦ୍ୱାରା ହିଁ ସମ୍ଭବ ହେଇଛି ଏହି ବିଜ୍ଞାନ ଆମକୁ ଏତେ ମାତ୍ରାରେ ସାହାଯ୍ୟ କରିଛି ଯେ ଲୋକମାନଙ୍କର ମନରୁ ଏଇ ଯେଉଁ କରୋନା ଭୟ ରହିଥିଲା ତାହା ଲୋକମାନଙ୍କ ମନରୁ ସେ ଡ଼ର ଧୀରେ ଧୀରେ ଚାଲିଯାଇଛି